ହଁ ହଁ କୁହନ୍ତୁ

ହଁ ଆପଣ ଏ ଗାଡ଼ିଟା କେବେ ନେଇଥିଲେ ଆପଣ ଆଚ୍ଛା ଆଚ୍ଛା ଇଏ ବି ଏ ସିକ୍ସ ମଡ଼େଲ୍ ଗାଡ଼ି ନା ଇଏ ବି ବି ସି ଏଲ୍ ଆଚ୍ଛା ଏଟା ଆପଣଙ୍କର ସର୍ଭିସିଂ କେବେ କରିଥିଲେ ଆଚ୍ଛା ଗ ଡ଼ି ରନିଙ୍ଗ କେମିତି ରହୁଛି ଆଚ୍ଛା ହଁ ଆପଣ ଗୋଟେ କାମ କରନ୍ତୁ ଆପଣ ତାକୁ ଗାଡ଼ିକୁ କେବେ ନେଇକି ଆସନ୍ତୁ ମୋର ବି ମେକାନିକ୍ ଟିକିଏ ବାହାରେ ଅଛି

ମୁଁ ଆପଣଙ୍କୁ ଡ଼ାକିଦେବି ସେଦିନ ଗାଡ଼ି ନେଇକି ଆସିକି ମୋ ପାଖରେ ଛାଡ଼ିବେ ଗୋଟେ ଦିନ ଲାଗିବ ତାକୁ ମୁଁ ଚଲେଇବ ତା ବାଦ୍ ଉଇଥ୍ ମୋର ଗେରେଜ୍କୁ ସିଏ ସାର୍ଭିସିଂ ଆସୁଛନ୍ତି ବି ମଝିରେ ମଝିରେ ମୁଁ ବି ତାଙ୍କୁ ଗୋଟେ ଦିନ ଡ଼ାକିବି ସେ ବି ଏ ସିକ୍ସ ମଡ଼େଲ୍ ଗାଡ଼ି ତାଙ୍କୁ ଡ଼ାକିଲେ ସେମାନେ ବି ଲ୍ୟାପଟପ୍ ନେଇକି ବସିବେ ଆଉ କଣ ଇଏ ସାନସର୍ଫାନସର୍ କିଛି ପ୍ରୋବ୍ଲେମ୍ ଅଛି କଣ ନାହିଁ ତାକୁ ସବୁ ଦେଖିବେ ବୁଝିଲେ ନା

ତମକୁ ଡ଼ାକିଦେବି ଯେତେବେଳେ ଡ଼ାକିବି ଆପଣ ଗାଡ଼ିଟା ନେଇକି ଆସିବେ ଗୋଟେ ଦିନ ରହିବ ଗାଡ଼ିଟା ରହିଲା ପରେ ଯାଇ ମୋ ପାଖରେ ଆ ପ୍ରୋବ୍ଲେମ୍ ସୋଲଭ୍ କରିବି ଆପଣ ଏଇଟା କେବେ ମୋବିଲ୍ ଚେଞ୍ଜ କରିଥିଲେ କହିଲେ କେଉଁ ମୋବିଲ୍ ପକାଉଛନ୍ତି ଗାଡ଼ିରେ ଆଚ୍ଛା ହଉ ଠିକ୍ଅଛି ଆପଣ ଆପଣ ଗୋଟେ ଆପଣ ତା ଗିୟର୍ ଲାଗୁଛି ନା ନେଇଆସୁଛୁ ଗିୟର୍ କେବେ ଚେଞ୍ଜ କରିଥିଲେ ହଉ ଠିକ୍ଅଛି ଆପଣ ତାକୁ ଇଏ କରନ୍ତୁ ଆପଣ ଆପଣ ତାକୁ ନେଇକି ଆସନ୍ତୁ ନେଇକି ଆସିଲାପରେ ମୁଁ ମୋ ମେକାନିକ୍ ସହିତ କଥାହେବି ଆଉ ପଇସାଟା ସେ ଗ ଡ଼ି ମେକାନିକ୍ ଦେଖିଲାପରେ ହିଁ

ପୁଣି ତା ର ମେକାନିକ୍ ପୁଣି ମେକାନିକ୍ ଲାଗିବ ସେଇ ପାର୍ଟସଟା ଲାଗିବ ସେଇଟା ଲାଗିବ କି ଆଉ କିଛି ଅନ୍ୟ ଉପରେ କିଛି ମିନ୍ ଉପରେ କିଛି ଯାଇଚି ପିଷ୍ଟରଫିଷ୍ଟର କିଛି ବସିଯାଇଛି କି କଣ ହେଇଛି ସେଟା ଏଇ ମେକାନିକ୍ ଆପଣ ଗାଡ଼ିଟା ମୋ ପାଖକୁ ନେଇକି ଆସିଲାପରେ ହିଁ ମେକାନିକ୍ ଚଲେଇବ ଚଲେଇକି ଦେଖିଲାପରେ ଯାହା ଡ଼ିସିସନ୍ ନେବ ସିଏ ତାପରେ ସେଇ ଅନୁସାରେ ଗୋଟେ ଦେଖିବା ଆପଣ ଆସନ୍ତୁ ଆସିଲାପରେ ଗୋଟେ ବସିକି ଗୋଟେ କଥାହେବା ହଉ ଆପଣ ନେଇକି ଦିନେ ଆସନ୍ତୁ କେତେ ତାରିଖରେ ଏଇ ଦଶ ତ ରିଖ ପରେ ମୋ ମେକାନିକ୍ ଟା ଆସିଯିବ ତାପରେ ଆପଣ ନେଇକି ଆସିଲାପରେ ଯାହାହେଲେ ତାକୁ ଦେଖିଦେବ ଗାଡ଼ିଟା ମୋ ପାଖରେ ଭଲ ମେକାନିକ୍ ଅଛନ୍ତି ଆଉ ହଉ ଠିକ୍ଅଛି ଆପଣଙ୍କର ଏଇ ନମ୍ବରଟାରେ ଫୋନ୍ କରିବି ଆଉ ମୁଁ ଲେଖିଦେଉଛି

ଠିକ୍ଅଛି ହଉ ତାହେଲେ